ଆପଣ ଫୁଲ ବିକ୍ରି କରୁଛନ୍ତି କି ଆପଣ ସେ କେଉଁ କେଉଁ ଫୁଲ ବିକୁଛନ୍ତି ମୁଁ ଗଣେଶ ପୂଜା ପାଇଁ ନେବାକୁ ଆସିଛି ଟିକେ ଭଲ ଭଲ ଫୁଲ ଦେଖାନ୍ତୁ କେତେ ଫୁଲ ରେଟ କେତେ ଅଛି କେଉଁ ମାନେ କେଉଁ କେଉଁ ଫୁଲ ଟିକେ ନାଁ କହୁ ନାହାନ୍ତି ନାଇଁ ଭଉଣୀ ଏତେ ରେଟ କରନ୍ତୁନି ତାକୁ ଦଣ୍ଡା ହିସାବରେ ଦିଅନ୍ତୁ ପନ୍ଦର ଟଙ୍କା ଲେଖାଁ ଦଣ୍ଡା କିଲୋ କେତେ ନେଉଛନ୍ତି ମାଳ ହିସାବରେ କେତେ ନେଉଛନ୍ତି ମାଳ କେତେ

କଣ ଏତେ ଫୁଲ ନେବି ତମେ କଣ ରେଟ ଏତେ କହୁଛନ୍ତି ମୁଁ ତ ଶୁଣୁଛି ଜଟଣୀରେ ଆପଣ ବଡ଼ ଫୁଲ ଦୋକାନୀ ଏତେ ରେଟ କଣ ସମସ୍ତେ ବି କହୁଛନ୍ତି ଆପଣଙ୍କ ଦୋକାନରୁ ଭଲ ଭଲ ମାନେ ଫୁଲ ମିଳୁଛି କମ ରେଟରେ ମିଳୁଛି ଆପଣ କେମିତି ଏତେ ରେଟ କହୁଛନ୍ତି ନଗଦ ଆପଣ କହୁଛନ୍ତି ପାଣି ଫାଣି ପକେଇକି କାଳେ ରଖିଥିବେ ଆପଣ ଗୋଲାପ ଫୁଲ ରଖିଛନ୍ତି ଟି ଗୋଲାପ ଫୁଲ କେତେ ନେଉଛନ୍ତି ଶହେଟାକୁ ଶହେ କୋଡ଼ିଏ ଟଙ୍କା ନାଇଁ ଟିକେ ରେଟ କମାନ୍ତୁ ସାଇବାବାଙ୍କୁ ଦିଆ ହେବ ଆପଣ ଟିକେ ଫୁଲ କାଢ଼ିକି ଆଣନ୍ତୁ ମୁଁ ଦେଖିବି ଆଉ ମାଆଙ୍କ ପାଇଁ ମନ୍ଦାର ଫୁଲ ହଁ ମାଁଆଙ୍କ ପାଇଁ ମନ୍ଦାର ଫୁଲ ରଖିଛନ୍ତି ହଉ ମନ୍ଦାର କେତେ ନେଉଛନ୍ତି ମନ୍ଦାର କେତେ ନେଉଛନ୍ତି ଶହେ ଆଠ ମନ୍ଦାର କେତେ ନେଉଛନ୍ତି ଟିକେ ସବୁ କମାନ୍ତୁ ଶହେ ଆଠ ମନ୍ଦାର ନେବି ଶହେ ଆଠ ଗୋଲାପ ନେବି ଟିକେ କମେଇକି କୁହନ୍ତୁ ସବୁ ତ ରେଟ କହୁଛନ୍ତି ଗେଣ୍ଡୁ ଫୁଲ ରେଟ କହୁଛନ୍ତି ମନ୍ଦାର ଫୁଲ ରେଟ କହୁଛନ୍ତି ବ୍ରାହ୍ମଣ ଏତେ ବଡ଼ ଆମର ଗୋଟେ ଅଛି ଗଣେଶ ପୂଜା ପାଇଁ ତାକୁ ବ୍ରାହ୍ମଣ କହିଛି ଏଇ ଠାକୁରଙ୍କୁ ତମେ ପୁଜିଲେ ଭଲ ହେବ ସେଥିପାଇଁ ମୁଁ ଆସିଛି ଆପଣ ଟିକେ ରେଟ କମାନ୍ତୁ ମୁଁ ସବୁଥିରୁ ନେବି ଅଳ୍ପ ଶହେ ନାକେ ନେବି ଆଉ କଣ ରଖିଛନ୍ତି ଆପଣ ଦୋକାନରେ ଠାକୁରଙ୍କର ଆଉ କଣ ରଖିଛନ୍ତି ଫୁଲ ଆଉ ଆଉ କେଉଁ କେଉଁ ଫୁଲ ରଖିଛନ୍ତି ସବୁ ଫୁଲ ମିଳୁଛି ସେବତୀ ଚମ୍ପା ମଲ୍ଲୀ ଏଗୁଡ଼ା ରଖିଛନ୍ତି ନା ନାହିଁ ମଖୁମାଲି ଫୁଲ ଆଉ ସେବତୀ ଚମ୍ପା ମଲ୍ଲି ଏସବୁ ରଖିଛନ୍ତି ନା ନାହିଁ ଆସ ଦେଖାଯାଉଛି ସତେଜ ଯେ ତଥାପି ଟିକେ ରେଟ ଟିକେ କମେଇକି କହନ୍ତୁ ଆଉ ମାଣି ମଗଦଲି ମାଣି ମଗଦଲି ମାଳ ରଖିଛନ୍ତି ନା ନାଇଁ ମାଣି ମଗଦଲି କେତେ ରେଟ କେତେଟାକୁ ଷାଠିଏ ଟଙ୍କା ଶହେଟାକୁ ଷାଠିଏ ଟଙ୍କା ଯଦି ମୋତେ ଭଲ ରେଟରେ ଦେବେ ମୁଁ ଆଗକୁ ଆହୁରି ଅଧିକ ଫୁଲ କିଣିକି ନେବି ଭଲ ଆହୁରି ଆଗକୁ ନେବି ଏଇନା କଣ ନେବି ଏଇନା ଦେଖିବାକୁ ଆସିଛି ଆପଣଙ୍କ ଦୋକାନ ଗଣେଶ ପୂଜାକୁ ଆସିବି ନେବି ମୁଁ ଆସିଛି ତେଣୁକରି ଦେଖିବକୁ ଆସିଛି ସମସ୍ତଙ୍କଠୁ ଶୁଣିଛି ତମ ଦୋକାନ ଭଲ ଆଉ ଫୁଲ ବି ଭଲ ରେଟ ବି କମ ସେଇ ହିସାବରେ ମୁଁ ଆସିଛି ଦେଖିବାକୁ କିନ୍ତୁ ଗଣେଶ ପୂଜାକୁ ଆସିବି ଆସିକି ସବୁ ଫୁଲ ନେବି